ଏସବୁ ଟିକେଟ୍ ବୁକିଂ ହୋଟେଲ୍ ବୁକିଂ ପ୍ଲାଟଫର୍ମ ଷ୍ଟେସନ୍ କିମ୍ବା ଏସବୁରେ ଆଜିକାଲି ଆମେ ଅନଲାଇନ୍ ଡିଜିଟାଲ୍ ଜଗତରେ ମୋବାଇଲ୍ ଦ୍ଵାରା ସବୁକିଛି ଆମେ ଜାଣିପାରୁଛୁ ମୋବାଇଲ୍ ଦ୍ଵାରା ଆମେ ଟିକେଟ୍ ବୁକିଂ କରୁଛୁ ହୋଟେଲ୍ ବୁକିଙ୍ଗ୍ ବି ହୋଇପାରୁଛି ରେଲୱେର ଟାଇମିଂ କେଉଁ ଟ୍ରେନ୍ କେତେବେଳେ ଅଛି ଏସବୁ ବି ଆମେ କରିପାରୁଛୁ ଆଉ କେଉଁ ଗାଡ଼ି କେଉଁଠି ହେଲାଣି ତା ଲୋକେସନ୍ ବି ମଧ୍ୟ ଆମେ ଅପଡ଼େଟ୍ ଜାଣିପାରୁଛୁ ରେଲୱେର କେଉଁ ଟ୍ରେନ୍ ନମ୍ବର୍ ମାରିଲା ପରେ ତାର ଆପ୍ରେ ଆମେ ଜାଣିପାରୁଛୁ ମୋବାଇଲ୍ ଦ୍ଵାରା ଡିଜିଟାଲ୍ ଦୁନିଆରେ ସବ ବହୁତ ଇଜି ହୋଇପାରୁଛି ବହୁତ ସାହାଯ୍ୟ କରୁଛି ଟେକ୍ନୋଲୋଜି ମୋବାଇଲ୍ ଦୁନିଆରେ ଡିଜିଟାଲ୍ ଦୁନିଆ ବହୁତ ସହାୟକ ଆମର ହେଉଛି ଏସବୁ ଲୋକମାନଙ୍କର ବହୁତ ଭଲ କାମରେ ଆସୁଛେ ଆଜିକାଲି ଲୋକମାନେ ଘରେ ବସି ମଧ୍ୟ ଟିକେଟ୍ ବୁକିଙ୍ଗ୍ ହୋଟେଲ୍ ବୁକିଙ୍ଗ୍ ଏସବୁ କରିପାରୁଛନ୍ତି ମୋବାଇଲ୍ ଜରିଆରେ ବହୁତ ଭଲ ଲାଗୁଛି ଏ ପରି ବ୍ୟବସ୍ଥା